ଓଡ଼ିଶାରେ ଥିବା ମନୋରଞ୍ଜନ ଶିଳ୍ପଗୁଡ଼ିକ ଭାରତ ସବୁ ରାଜ୍ୟଠାରୁ ଅନ୍ୟତମ ଯେମିତିକା ଆମ ଭାରତରେ ଥିବା ବହୁତ ରାଜ୍ୟ ଅଛି ତା ଭିତରୁ କିନ୍ତୁ ଓଡ଼ିଶାର ଶିଳ୍ପ ମନୋରମ କାର୍ଯ୍ୟଟା ବହୁତ ମାନେ ସୁଦୃଢ଼ ଓ ଅନ୍ୟତମ ଯେମିତିକି ଭାରତର ଶିଳ୍ପ ମନୋରମ କାର୍ଯ୍ୟଗୁଡ଼ିକ ଯେମିତିକି ଏଇ ସିନେମା ଜଗତ ହେଉ କି ଯାତ୍ରା ଜଗତ ହେଉ କି ଆମର ଗାଁରେ ଗଣ୍ଡାରେ ହେଉଥିବା ଯେମିତିକି ପାଲା ଦାସକାଠିଆ ଏଇ ସବୁ ଯେମିତି ଯାହାଦ୍ଵାରା ଆମର ମନୋରଞ୍ଜନ ହୋଇଥାଏ ଯେମିତିକି ଆମେ କେତେ ନୃତ୍ୟଦ୍ଵାରା ବି ମନୋରଞ୍ଜନ କରିଥାଉ କେତେବେଳେ ସଙ୍ଗୀତ ଦ୍ଵାରା ବି ମନୋରଞ୍ଜନ କରିଥାଉ ଏଇସବୁ ଦ୍ଵାରା ଆମେ ମନୋରଞ୍ଜନ କରିଥାଉ ଏହିସବୁ ଜିନିଷଗୁଡ଼ାକ ଓଡ଼ିଶାରେ ବହୁତ ଭଲ ଭାବରେ ହୋଇଥାଏ ମାନେ ଅନ୍ୟ ରାଜ୍ୟଠାରୁ ମାନେ ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ ସେ ହୋଇଥାଏ କିନ୍ତୁ ଏହାର ମାନେ ଗୁଣବତା ଗୁଡ଼ିକ ଟିକିଏ ନିମ୍ନମାନର ହୋଇଯାଉଛି ଯାହାଦ୍ଵାରା କି ଏହାକୁ ଟିକିଏ ଆହୁରି ଅଧିକ ସୁଦୃଢ଼ କରିବା ଦରକାର କାରଣ ଏହାକୁ ଅଧିକ ଆମେ ସୁଦୃଢ଼ କଲେ ଆମର ଯାହାବି ଉନ୍ନତମାନର ଓଡ଼ିଶାରେ ମାନେ ଶିଳ୍ପ ହେଉ ମାନେ ଉନ୍ନତମାନର ମନୋରଞ୍ଜନ କାର୍ଯ୍ୟ ଅଛି ତା ଆହୁରି ମାନେ ବହୁଳ ଭାବରେ ଉନ୍ନତମାନର ହୋଇଯିବ ତେଣୁ ଆମେ କେମିତି ଆମେ ତା'ର ବିକାଶ କରେଇବା କେମିତି ଆମେ ତା'ର ବହୁଳ ବ୍ୟବହାର କରିବା ଯେହେତୁ ଆମର ଯଦି ଆମେ ସଙ୍ଗୀତ ଦ୍ଵାରା ହେଉଛି ଆମେ ପିଲାମାନଙ୍କୁ ସଙ୍ଗୀତ ଶିଖାଇବା ନୃତ୍ୟ ଶିଖାଇବା ଆମେ ସିନେମା ଜଗତକୁ ଛାଡ଼ିବା ସମସ୍ତ ପରିବାର ସିନେମା ଜଗତକୁ ଛାଡ଼ନ୍ତିନି ତ ଓଡ଼ିଶାରେ ଆମେ ସମସ୍ତେ ସିନେମା ଜଗତକୁ ଛାଡ଼ିବା ଏହିସବୁ କଲେ ଆମ ଓଡ଼ିଶାରେ ମନୋରଞ୍ଜନ କାର୍ଯ୍ୟ ଶିଳ୍ପ ଭାରତର ଅନ୍ୟ ରାଜ୍ୟ ତୁଳନାରେ ସୁଦୃଢ଼ ହୋଇପାରିବ